ହଁ ମୁଇଁ ଭର୍ଚୁଆଲ୍ ରିଆଲିଟି ଗେମ୍ ଅଛେ ମୋର୍ ମୋବାଇଲ୍ରେ ଆଉ ମୁଇଁ ସେଟା ଖେଲ୍ସି ଆଉ ଖେଲିଲେ ମତେ ବହୁତ ବଢ଼ିଆଁ ଲାଗ୍ସି ଯେନ୍ତାକି ପୁରା ରିଏଲରେ କାର୍ ରେସିଂ ଗେମ୍ ଖେଲ୍ଲା ବେଲି ଲାଗ୍ସି ପୁରା ରିଏଲରେ ରିୟଲରେ ପୁରା ଗାଡ଼ି ଭିତରେ ବସିିକରି ଷ୍ଟ୍ରିଅରିଂ ଧର କରିରି ଏନ୍ତା ଚଲାଲାବାର୍ ଫିଲ୍ ଆସି ଲେକନ୍ ସେଟା ରିଏଲ୍ ସେ ବାକି ଗୁଟେ ଚେୟାରରେ ଏନ୍ତା ବସି କରିରି ତଲେ ଏନ୍ତା କାର୍ର ଆକ୍ସିଲିଟର୍ କ୍ଲଚ୍ ବ୍ରେକ୍ ଏନ୍ତା ଥିସି ଆଉ ଏନ୍ତା ହ ହେଣ୍ଡିଲ୍ ଷ୍ଟ୍ରିଅରିଂ ବି ଏନ୍ତା ଧରବାର୍ ଲାଗି ଗୋଟେ ଥିସି ଗେମ୍ ପ୍ଲେ ସେଇଟା ଗୋଟେ ଗେମ୍ ଆଉ ସେଟା ରିମୋଟ କଣ୍ଟ୍ରୋଲରେେ ଚଲ୍ସି ଆଉ ସେ ଷ୍ଟ୍ରିଅରିଂ କଣ୍ଟ୍ରୋଲ୍ ବି ଥିସି ସେଥିନ ଆର ଆଖିରେ ଆମର୍ ଗୋଟେ ଗ୍ଲାସ୍ଟେ ଲଗାଏ ହେସି ଯେନ୍ଟାକି ଗାଡ଼ି ଭିତରୁ ସାମ୍ନାକେ ଦେଖଲେ ରୋଡ଼ରେ ଗାଡ଼ି ମୋଟର ଯାଉଥିଲେ ଦେଖଲେ କେନ୍ତା ଫିଲ୍ ହେସିିକି ସେନ୍ତା ଫିଲ୍ ହେସି ପୁରା ଆଖି ଲଗାଲେ ଆଉ ହାତେ ପୁରା ନିଜେ ଷ୍ଟ୍ରିଅରିଂ ଧରିକିରି ପୁରା ଚଲାଲେ ଗୋଟେ କେନ୍ତା ଫିଲ୍ ହେସି ସେଇ ଫିଲ୍ ହେସି ଆଉ ବହୁତ ବଢ଼ି ମଜା ବି ଲାଗ୍ସି ଆଉ ଡର ବି ଲାଗ୍ସି ଟିକେ ଟିକେ କାଣାକି ସେଥିରେ ରିଅଲ୍ ବାଗି ହେସି ବୋଇଲେ ଡର ଲାଗ୍ସି ଟିକେ ଗାଡ଼ି ମାନେ ଡୁସି ହେଲା ବ ଲାଗ୍ସି ଆଉ ବହୁତ ବଢ଼ିଆଁ ଅନୁଭବ ହେସି ବହୁତ ଭଲ୍ ଲାଗ୍ସି ଆଉ ଖେଲ୍ବାରକେ ବହୁତ ମଜା ଲାଗ୍ସି ଆଉ ସେଥିର୍ ଲାଗି ମୁଁ ସେଇ ଗେମ୍ଟା ଖେଲ୍ସି